ଆମ ଘରେ ଦୁଇଟି ଜର୍ଷି ଗାଈ ଅଛି ଆଉ ସେହି ଜର୍ଷି ଗାଈ ଯେତେବେଳେ ଛୁଆ ଜନ୍ମ କରେ ସେହି ଯେଉଁ ଛୁଆମାନଙ୍କର ଯତ୍ନ ଠିକ୍ ଭାବରେ ଆମେ ନେଉ କାରଣ ଯଦି ପ୍ରଜନନ ସମୟରେ ଯଦି ସେହି ବାଛୁରୀର ଠିକ୍ ଭାବରେ ଯତ୍ନ ନ ନେବା ସେ ବାଛୁରୀଟି ଠିକ୍ ଭାବରେ ବଢ଼ିବ ନାହିଁ ଆଉ ଭବିଷ୍ୟତରେ ସେ ମଧ୍ୟ ଠିକ୍ ଭାବରେ କ୍ଷୀର ଦେବ ନାହିଁ ତେଣୁ ଶିଶୁମାନଙ୍କ ପରି ପଶୁ ଶାବକ ବା ପଶୁ ଶିଶୁମାନଙ୍କର ଯତ୍ନ ମଧ୍ୟ ନିହାତି ନେବା ଆବଶ୍ୟକ ସେହି ପଶୁ ଶାବକଟି ଠିକ୍ ଭାବରେ କ୍ଷୀର ପିଇବା ଦରକାର ଆଉ ଯେଉଁ ଗାଈଟି ଛୁଆ କରିଥାଏ ସେ ଛୁଆଟିକୁ ଠିକ୍ ଭାବରେ ଲାଳନ ପାଳନ କରିବା ଆବଶ୍ୟକ ଏଇଥିପାଇଁ ଯେ ପ୍ରଜନନ ସମୟରେ ଯଦି ସେମାନଙ୍କର ଦାୟିତ୍ଵ ଠିକ୍ ଭାବରେ ସେମାନଙ୍କର ପରିଚାଳନା ଯଦି ଠିକ୍ ଭାବରେ ହେବ ନାଇଁ ସେମାନେ ଠିକ୍ ଭାବରେ ବଢ଼ି ପାରିବେ ନାହିଁ ଆଉ ତାଙ୍କର ଯତ୍ନ ନିହାତି ନେବା ଆବଶ୍ୟକ ଆମର ଯେଉଁ ଦୁଇଟି ଜର୍ଷି ଗାଈ ଅଛି ସେମାନେ ବର୍ଷରେ ଦୁଇଟି ଛୁଆ ଦିଅ ଦିଅନ୍ତି ଆଉ ସେ ଦୁଇଟି ଛୁଆ ଠିକ୍ ଦୁଇ ବର୍ଷ ପରେ ସେମାନେ ମଧ୍ୟ ପ୍ରଜନନ କରିବା ପାଇଁ ସକ୍ଷମ ହୁଅନ୍ତି ସେମାନଙ୍କୁ ଆମେ ପଶୁ ଡାକ୍ତରଖାନା ପଶୁ ଡାକ୍ତରଙ୍କ ଦ୍ଵାରା ତାଙ୍କର ଚିକିତ୍ସା ମଧ୍ୟ କରିଥାଉ ଏଇଥିପାଇଁ ଯେ ସେମାନେ ମଧ୍ୟ ଯେହେତୁ ସେମାନେ ହାଇବ୍ରୀଡ଼ ବା ସେମାନେ ଜର୍ଷି ଗାଈ ସେମାନଙ୍କର ଲାଳନ ପାଳନ ଟିକିଏ ଅଧିକ ଧ୍ୟାନ ଦେବା ଦରକାର ତାଙ୍କର ଖାଦ୍ୟ ତାଙ୍କର ଔଷଧ ପଦାର୍ଥକୁ ମଧ୍ୟ ଧ୍ୟାନ ଦିଆଯିବା ଦରକାର କାରଣ ସେମାନଙ୍କୁ ବହୁତ ଶୀଘ୍ର ରୋଗ ମାଡ଼ିଯିବାର ସମ୍ଭାବନା ରହିଥାଏ ତେଣୁ ସେମାନଙ୍କୁ ଲାଳନ ପାଳନ ସେମାନଙ୍କର ପରିଷ୍କାର ପରିଚ୍ଛନ୍ନତା ଉପରେ ଅଧିକ ଧ୍ୟାନ ଦିଆଯିବା ନିହାତି ଦରକାର ଆଉ ପଶୁ ଶିଶୁ ବା ପଶୁ ଶାବକ ମାନଙ୍କର ଯତ୍ନ ପ୍ରଥମରୁ ହିଁ ନିହାତି ନେବା ଆବଶ୍ୟକ